ମୁଁ ଆପଣଙ୍କ କି ସେବା କରି ପାରିବି ହଁ ସବୁ ପ୍ରକାର ଡ୍ରେସ୍ ଅଛି ଅନାରକଲି କୁର୍ତୀ ଜିନସ୍ ଲେହେଙ୍ଗା ସବୁ ପ୍ରକାର ଡ୍ରେସ୍ ଅଛି ଆଜ୍ଞା ଆପଣଙ୍କର କି ପ୍ରକାର ଡ୍ରେସ୍ ଦରକାର ହଁ ଅଛି ଡିସ୍କାଉଣ୍ଟ୍ ଥାର୍ଟି ପର୍ସେଣ୍ଟ ଡିସ୍କାଉଣ୍ଟ୍ ଅଛି ତାପରେ ଦଶ ହଜାର ଯୋଉ ଅଧିକା ନେଲେ ଗିଫ୍ଟ ଅଛି ୱାଚ୍ ଯଦି ଆପଣ ଅଧିକା ନେବେ ତ ଆପଣଙ୍କ ପାଇଁ ଟେନ୍ ପର୍ସେଣ୍ଟ ଏକ୍ସଟ୍ରା ଡିସ୍କାଉଣ୍ଟ୍ ଅଛି ତ ଠିକ୍ ଅଛି ଆପଣ କ'ଣ କ'ଣ ନେବେ ହଁ ଏଠାରେ ବହୁତ ହଁ ଏଠାରେ ସବୁ ପ୍ରକାର ଶାଢ଼ୀ ଅଛି ଯଦି ଆପଣ ଚାହିଁବେ ତ ନେଇ ପାରିବେ ନ୍ୟୁ ମାଲ୍ ସବୁ ଅଛି ସମ୍ୱଲପୁରୀ ଶାଢ଼ୀ ଏଠି ଆଭେଲେବଲ୍ ଅଛି ସକାଳ ଆଠଟାରୁ ରାତି ଆଠଟା ପର୍ଯ୍ୟନ୍ତ ଖୋଲା ଥାଏ ନା ହଁ ଆଉ ଆପଣଙ୍କର କ'ଣ କ'ଣ ଦରକାର ଆପଣ କେବେ ଆସିବେ ବୋଲି ଭାବୁଛନ୍ତି

ହଁ ଖୋଲା ଅଛି ଉଁ ହୁଁ